ପାଣିପାଗ କୀଟନାଶକରେ ଅନ୍ୟାନ୍ୟ କାରଣରେ ପରିବର୍ତ୍ତନ ହୋଇଥାଏ କାହିଁକିନା ଆମେ କ୍ଷେତରେ ଗୋବର ଏବଂ ବିଭିନ୍ନ ପ୍ରକାର ସାର ଔଷଧ ଗୁଡ଼ିକ ଦେଇଥାଉ ସେଥିପାଇଁ ଆମ ଫସଲ ବହୁତ୍ ମୂଲ୍ୟବାନ୍ ହୋଇଥାଏ ଏବଂ କୃଷକମାନଙ୍କୁ ବହୁତ ଉପକାର ମିଳିଥାଏ ଏବଂ ବହୁତ ସାହାୟତା ହୋଇଥାଏ ସେଥିପାଇଁ ଆମ ଫସଲକୁ ଭଲ ହିସାବରେ କରିବାପାଇଁ ଆମେ ଗୋରୁ ଗାଈ ପୋଷିଥାନ୍ତୁ ଏବଂ ତାଙ୍କର ଗୋବରକୁ ନେଇ କ୍ଷେତରେ ଦେଇ ଆମେ ଚାଷ କରିଥାଉ ସେଥିପାଇଁ ବିଭିନ୍ନ ପ୍ରକାର ଔଷଧ ଗୁଡ଼ିକ ବ୍ୟବହାର କରିଥାଉ ଫସଲ ବୀମାରରେ ଯେକୌଣସି ହିସାବରେ ହେଲେ ବି ଆମେ ବିଭିନ୍ନ ପ୍ରକାର ଓଷୋ ଡାଲିବା ବା ନିହାତି ଦରକାର ଏବଂ ଯଦି ଆମେ ଫସଲରେ ଔଷଧ ନ ଦେବା ଏବଂ ସାର ନ ଦେବା ସେଥିରେ କୀଟନାଶକ ପଣି ଲାଗିପାରନ୍ତି ସେଥିପାଇଁ ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଆପଣଙ୍କ ଫସଲକୁ ସୁରକ୍ଷା ରଖିବା ପାଇଁ ଆପଣଙ୍କୁ ବିଭିନ୍ନ ପ୍ରକାର ଓଷୋ ସାର ଗୁଡ଼ିକ ଦେବା ନିହାତି ଜରୁରୀ ଅଟେ